ମୋର ପ୍ରିୟ ଖେଳ ଦଉଡ଼ି ଡିଆଁ ପୁଚିଖେଳ ଏବଂ କବାଡ଼ି ଖେଳ ଏସବୁ ଖେଳିବା ଦ୍ୱାରା ନିଜର ଦେହ ସୁସ୍ଥ ରହୁଥାଏ ଗୁଡ଼ି ଖେଳ ଏସବୁ ଖେଳିବା ଦ୍ୱାରା ନିଜକୁ ମନ ଫୁର୍ତ୍ତି ଲାଗିଥାଏ ସେଇଥିପାଇଁ ଏ ଜିନିଷ ବସିକିରି ଖେଳିବାକୁ ପସନ୍ଦ କରୁଥାଏ ଏ ଖେଳିବା ଦ୍ୱାରା ନିଜର ଶରୀର ମଧ୍ୟ ଉତ୍ସାହିତ ରହୁଥାଏ